ଆମ ଅଞ୍ଚଳରେ ପ୍ରାୟତଃ ଭାଷା ହେଉଛି ଦେଶୀଆ ଏବଂ ଯେହେତୁ ଆମେ ଓଡ଼ିଶା ତ ଆମେ ଓଡ଼ିଆ ବୋଲି ଗର୍ବ କରୁଛୁ ଏବଂ ଓ ଓଡ଼ିଆ ହେଉଛି ଆମର ମେନ୍ ଭାଷା କି ମାତୃଭାଷା ତ ଆମେ ଆମର ଯୁବଗୋଷ୍ଠୀ ଯିଏ ଅଛନ୍ତି ତାଙ୍କେ ଓଡ଼ିଶା ମାତୃ ଓଡ଼ିଶା ହୋଇକି ଓଡ଼ିଆ ମାତୃଭାଷାକୁ ଓଡ଼ିଶା ମାତୃକୁ ଗର୍ବ ବୋଲି କରୁଛନ୍ତି ଆଉ ଏଇ ମାତୃଭାଷାରେ ଆମେ ପ୍ରସାର କରିବା ପାଇଁ ବହୁତ ଗୁଡ଼ାଏ ଲାଗିଛୁ ତ ଓଡ଼ିଶା ଓଡ଼ିଶା ରହୁଛ ସେଥିପାଇଁ ଆମକୁ ଓଡ଼ିଆ ହେଉଛି ଆମର ମାତୃଭାଷା ଏବଂ ଏହା ମାତୃଭାଷା ପାଇଁ ଆମେ ଗର୍ବ